ଗ୍ରାମାଞ୍ଚଳ ହେଉ ବା ସହରାଞ୍ଚଳ ହେଉ ସବୁଠି ତ ବିଦ୍ୟାଳୟ ରହୁଛି କିନ୍ତୁ ଏଇ ଦୁଇ ଜଣ ଭିତରେ ବ୍ୟବଧାନ ହେଉଛି ତାଙ୍କ ଭିତରେ ପାର୍ଥକ୍ୟ ହେଉଛି ଯେ ଗ୍ରାମାଞ୍ଚଳରେ ପିଲାମାନେ ଯେତେବେଳେ ସ୍କୁଲକୁ ଆସୁଛନ୍ତି ସେମାନଙ୍କ ପ୍ରୋଟେକ୍ସନ ପାଇଁ ସେମାନଙ୍କ ସୁବିଧା ପାଇଁ କୌଣସି ପାଚେରିର ସୁବିଧା ନାହିଁ ଦେନ ଆମର ରହୁଛି ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ନାହିଁ ଗୋଟିଏ ଟ୍ୟାପ୍ ନଳକୂଅ ଖୋଳିଲେ ସେ ନଳକୂଅ ରହିଲେ ମଧ୍ୟ ସେଥିରେ ପାଣି କେତେବେଳେ ଗୋଳିଆ ଆସୁଛି କେତବେଳେ ଲୁହାଳିଆ ସ୍ମେଲ ହେଉଛି ଦେନ ଆଉ କଣ ରହୁଛି ନା ଆମର ଗ୍ୟା ପାଚେରି ପାଚେରି ପାଖରେ ଯେଉଁ ଗେଟ୍ ହେବା କଥା ସେ ଗ୍ରାମାଞ୍ଚଳରେ ସେ ଗେଟ୍ ନାହିଁ ଚୌକି ଟେବୁଲର ମଧ୍ୟ ଭଲସେ ସୁବିଧା ନାହିଁ ବିଜୁଳି ବତୀର ମଧ୍ୟ ସୁବିଧା ନାହିଁ ଏମିତିକି ପିଲାମାନେ ଗରମରେ ବସୁଛନ୍ତି ପାଠ ପଢ଼ିବାକୁ ଇଚ୍ଛା କରୁନାହାନ୍ତି ସେଥିପାଇଁ ସ୍କୁଲକୁ ଆସିବାକୁ ଇଚ୍ଛା କରୁନାହାନ୍ତି ଦେନ୍ ଗଛର ଛାଇ ଗଛ ଲଗାଉଛନ୍ତି ସତ କିନ୍ତୁ ପାଣି ଦେବାକୁ ଭଲ ପାଣି ମିଳୁନି ପିଇବାପାଇଁ ପାଣି ମିଳୁନି ଯେମିତିକି ଟୟଲେଟ କି ବାଥରୁମ ଯିବାକୁ ହେଉଛି କି ୱାସରୁମ ଯିବାକୁ ହେଉଛି ପାଇଖାନାର ମଧ୍ୟ ସୁବିଧା ନାହିଁ ଦେନ୍ ଆମର ପାଠ ପଢ଼େଇବା ପାଇଁ ଟୀଚର ହୁଅନ୍ତୁ ଗାର୍ଲସ ଟୀଚର ମାନଙ୍କର ମଧ୍ୟ ଟୀଚର ମାନେ ମଧ୍ୟ ଭଲସେ ଆସୁନାହାନ୍ତି ଗାଁର ପିଲାମାନେ ନା ତ ସେମାନେ ପଢ଼ନ୍ତୁ ନ ପଢ଼ନ୍ତୁ ଆମକୁ ତ ପଇସା ମିଳିଲେ ଗଲା ଟୀଚର ମାନଙ୍କର ଏଇଟା ଗୋଟିଏ ତାଙ୍କର ବିଜନେସ୍ ଟାଇପର ଗୋଟିଏ ତାଙ୍କର ରହିଯାଉଛି ଆଉ ଆମର ରହିଲା ସହରାଞ୍ଚଳରେ ସହରାଞ୍ଚଳରେ କ'ଣ ହେଉଛି ନା ସହରାଞ୍ଚଳରେ ଏସବୁର ସୁବିଧା ବହୁତ ଅଛି କାହିଁକି ନା ସେଠାକାର ସାର୍ ମାନେ ହେଉ ବା ପିଲାମାନେ ହେଉ ବହୁତ ସ୍ମାର୍ଟ ଆଉ ସେଠାକାର ଗାଡ଼ିଆନ ମାନେ ବି ବହୁତ ସ୍ମାର୍ଟ ଆଉ ସେଠାରେ କଣ ହଉଛି ନା ପାଚେରିର ସୁବିଧା ରହୁଛି ପାନୀୟ ଜଳ ର ଟ୍ୟାପ୍ କରିଛନ୍ତି ପାଣି ଟାଙ୍କି କରିଛନ୍ତି ତାପରେ ଆମର ପାଇଖାନା ମଧ୍ୟ ଚକାଚକ କରୁଛନ୍ତି ବିଲ୍ଡିଂ ଉପରେ ବିଲ୍ଡିଂ ବାଡ଼ାଉଛନ୍ତି ସେଥିପାଇଁ ପାଠ ପଢ଼ିବାର ସୁବିଧା ରହିଛି ସେଠି ମଧ୍ୟ ବିଜୁଳି ବତୀର ମଧ୍ୟ ସୁବିଧା ରହିଛି ଚେୟାର ଟେବୁଲ୍ ବହୁତ ସାରା ଭଲ ସୁନ୍ଦର ଦେଖିବାପାଇଁ ମଧ୍ୟ ରହୁଛି ଆଉ ସେ ବିଦ୍ୟାଳୟରେ ଗେଟ୍ ମଧ୍ୟ ଲାଗୁଛି ତ ସେଥିପାଇଁ ସହରାଞ୍ଚଳରେ ବହୁତ ସାରା ସୁବିଧା ମିଳୁଛି କିନ୍ତୁ ଗ୍ରାମାଞ୍ଚଳରେ ସେତିକି ସୁବିଧା ମିଳୁନାହିଁ